ଚଉଦ ଜାନୁୟାରୀ ଦୁଇ ହଜାର ପାଞ୍ଚ ତେର ଫେବୃୟାରୀ ଉଣେଇଶହ ନବେ ପଚିଶ ମାର୍ଚ୍ଚ ଅଠରଶହ ସତୁରି ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ତିରିଶ ଡିସେମ୍ବର ପନ୍ଦର ଶହ ଅଶୀ